ହଁ ନମସ୍କାର ହଁ ରଜତ ସାର୍ କହୁଥିଲି କିଏ ଜାଣିପାରିଲି ମା ଶାଲୁ କହୁଥିଲୁ ଓହୋ ହଁ କହ କଣ କଣ ହେଲା କହିଲୁ କେରିୟର ବିଷୟରେ ଓ ଆଛା ଆଛା ହେଲେ ତୋର ନାଇନଥ୍ କ୍ଲାସ ପରା ଏଇଟା ଆଛା ହେଲେ କଣ ପାଠ ପଢାପଢି କରୁଛୁ ଘରେ ନା ନାହିଁ ଆଉ ଏଥର ପରୀକ୍ଷା କେମିତି ହୋଇଛି ଆଛା ଆଛା ଆଉ କେଉଁଠି କେଉଁଠି ଅସୁବିଧା ରହୁଛି କି ଆଉ ଆଛା ଆଛା ହେଇ ସେହି ସେହି ଗୁଡ଼ାକ ବା ସ୍କୁଲରେ ଭଲ ପଢାହେଉଛି ପିଲା ସାର୍ ମାନେ ଅଛନ୍ତି ଆଉ ଟିଉସନ ଟିକେ ଯାଉନୁ ନା ଟିଉସନ ଯାଉନୁ ଯାଉଛୁ ନା ନାହିଁ ଅ ହୋ ହଁ ହଁ ହଉ ହଉ ଠିକ୍ ଅଛି ମୁଁ ଦେଖୁଛି ବନ୍ଦୋବସ୍ତ ଗୋଟେ କରୁଛି ତୁ ଗୋଟେ କାମ କରିବୁ ତୁ ସ୍କୁଲକୁ ଆସିଲେ ତୁ ଫାଷ୍ଟ ଲେଖେ ଜିନିଷଟାକୁ ଫାଷ୍ଟ ବୁଝ ନ ବୁଝି ପାରିଲେ ପଚାର ତ ଆଜି ଯାହା ପଢା ହେଲା ତୁ ଗୋଟେ କାମ କରିବୁ ସେଇଟା ଆଜି ଲେଖିକି ନେବୁ ତାପରେ ଆଉଥରେ ଦୁଇ ତିନିଥର ଦୁଇ ତିନିଥର ସେଇଟାକୁ ଯଦି ତୁ ଅଭ୍ୟାସ କରିବୁ ଭଲ ଭାବରେ ହୋଇପାରିବ ନହେଲେ ହୋଇପାରିବ କି ଏଗୁଡ଼ା ଫିଜିକାଲ ସାଇନ୍ସ କୁ ଗଲେ ଟିକେ କଷ୍ଟ ନା ହେଲା ତୁ ଗୋଟେ କାମକରିବୁ ତୁ ଆଜି ଫାଷ୍ଟ ପଢେ ଆଜି ଫାଷ୍ଟ ପଢ଼ିବୁ ଆଜି ଯାହା ଲେଖା ହୋଇଛି ଖାତାରେ ଲେଖିଦେବୁ ଘରେ ବସିକି ତିନି ଚାରିଥର ଅଭ୍ୟାସ କରିବୁ ତାପରେ ଦେଖିବୁ ନ ହେଉଛି ବୋଲେ ଆଉଥରେ କହିବୁ ହେଲେ କେଉଁ ସାର୍ ପଢ଼ଉଛନ୍ତି ତମର ଏଇଟା ବିକ୍ରମ ସାର୍ ହଉ ଠିକ୍ ଅଛି ହଉ ତୋ ନାଁ କଣ ଆଉ ଟିକେ କହିଲୁ ମା ଆଛା ଆଛା ହଉ ହଉ ମୁଁ କହିଦେବି ବିକ୍ରମ ସାର୍ ଙ୍କୁ କହିଦେବି ସେ ଆଉ ଟିକେ ଦୁଇ ତିନିଟା ଭଲ ସେ କ୍ଲାସ ନିଅନ୍ତୁ ଏ ଭିଡିଓ ଫିଡିଓ ଦେଖଉଛନ୍ତି କି ନାହିଁ ସ୍କ୍ରିନ ରେ କିଛି ଦେଖଉନାହାନ୍ତି ଅ ହଉ ହଉ ହଉ ତାଙ୍କୁ କହିବା ସେ ଭିଡିଓ ଫିଡିଓ ଦେଖେଇଲେ ଏକଚୌଲି ଭିଡିଓ ଫିଡିଓ ଦେଖେଇଲେ କଣ ନା ତମେମାନେ ଗୋଟେ ପ୍ରାକ୍ଟିକାଲ ର କ୍ନୋଲେଜ ଟା ପାଇପାରିବ ଫିଜିକାଲ ସାଇନ୍ସ ର ସେ ଜିନିଷ ବିଷୟରେ ଟିକେ ଜାଣିପାରିବ ତମେ ହେଲା ତ ସେ ବିଷୟରେ ଜାଣିଲେ ଭଲ ହେବ ମୁଁ କହୁଛି ତ ଆଉ ଗୋଟେ କଣ ତୁ ପଢ଼ିବୁ ସବୁଦିନ ଟିକେ ପ୍ରାକ୍ଟିସ କରେ ଅଭ୍ୟାସ ନ କଲେ ଏଇଟା କିଛି ହେବନାଇଁ ହେଲା ତ ଭଲ ଏବେ ନାଇନଥ୍ କ୍ଲାସ ତ ହେଇଛି ନାଇନଥ୍ କ୍ଲାସ ରୁ ଏବେଠୁ ଗୋଟେ ମଜବୁତ କର ତୋର ଶିଢ଼ୀଟା ହାଁ ତୁ ଏବେଠୁ ଭଲ ପଢା ପଢି କଲେ ଟେନଥ୍ କ୍ଲାସ ରେ ଭଲ ମାର୍କ ରଖିବୁ ବୋର୍ଡ ପରୀକ୍ଷା ପରା ଟେନଥ୍ କ୍ଲାସ ରେ ଆଉ ଗଣିତ ଗୁଡ଼ାକ କେମିତି ପ୍ରାକ୍ଟିସ କରୁଛୁକି ନାହିଁ ଆଛା ଖାଲି ପଦାର୍ଥ ବିଜ୍ଞାନ ଟିକେ ହେଉନି ହ ହଉ ହଉ ମୁଁ ସାରଙ୍କୁ କହୁଛି ସେ ବିଷୟରେ ମୁଁ ସାରଙ୍କ ସାଙ୍ଗରେ କଥା ହେଉଛି ତାଙ୍କେ ଆଉ ଟିକେ କଣ କରିପାରିବେ ହେଲା ତ ପ୍ରାକ୍ଟିକାଲ ଫ୍ରକ୍ଟିକାଲ ଯାହା ବି ହେଉଛି ମୁଁ ପଚାରିବି ସାରଙ୍କୁ ପଚାରିବି ବିକ୍ରମ ସାର୍ ସାଙ୍ଗରେ କଥା ହେବି ତାପରେ ତମକୁ କହିବା ଆଉ ହେଲା ହ ହଉ ନା ସେ କିଛି ନୁହଁ ସେ ତୁ ତୋ ତୁ ତୋର ପାଠପଢା ଦେଖେ ତୋତେ ଯେତିକି କହିଲି ସବୁଦିନ ଆସିବୁ ଠିକ୍ ରେ ପାଠ ପଢାପଢି ଲେଖିବୁ ଘରେ ଯାଇକି ଅଭ୍ୟାସ କରିବୁ ହେଲା ଆଉ ଯାହାବି ସବୁ ଦରକାର ପଡ଼ିବ ଉପକରଣ ଗୁଡ଼ାକ ସବୁଯାକ ଯୋଗାଇ ଦିଆଯିବ ସାରଙ୍କୁ ବି ମୁଁ କହିଦେଉଛି ତାଙ୍କେ ଡିଷ୍ପ୍ଲେ ହେଇକି ପଢ଼େଇବେ ସ୍କ୍ରିନ ରେ ଦେଖେଇକି ପ୍ରାକ୍ଟିକାଲ ତମେ କ୍ନୋଲେଜ ପାଇବ ତାପରେ ଯାଇକି ତମେ ଭଲ ଶିଖି ପାରିବ ଗୋଟେ ଭଲ ଏଜୁକେଟେଡ଼ ହୋଇପାରିବ ହେଲା ଅ ହଉ ହଉ ଯା ଭଲ